କଦଳୀ ଗଛ ଲଗାଇବାକୁ ମୋତେ ଭଲ ଲାଗେ ଏବଂ କଦଳୀ ଉଦ୍ଭିଦ ହେଉଛି ମୋର ପ୍ରିୟ କଦଳୀର ପ୍ରକାର ଭେଦ ଅଛି ସାଧାରଣତଃ ଚେପ୍ଟା କଦଳୀ ରନ୍ଧା ହିସାବରେ ଯାଏ ବନ୍ତଳ କଦଳୀ ରନ୍ଧା କଦଳୀ ହିସାବରେ ଯାଏ କାଠିଆ କଦଳୀ ସେଇଟା ପାଚିଲେ ଲୋକମାନେ ଖାଇବାକୁ ବେଶୀ ଭଲ ପାଆନ୍ତି ପାଟକପୁରା କଦଳୀ ସେଟା ପାଚିଲେ ଲୋକମାନେ ଖାଇବାକୁ ମଧ୍ୟ ବେଶୀ ଭଲ ପାଆନ୍ତି ଆଉ ଚମ୍ପା କଦଳୀ ଠାକୁରଙ୍କ କାର୍ଯ୍ୟ ବ୍ୟବହୃତ ହୁଏ ଆଉ କଦଳୀ ପତ୍ର ଗରିବଙ୍କର ହେଉଛି ସୁନାଥଳି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କଦଳୀ ପତ୍ରର ବହୁଳ ବ୍ୟବହାର କରାଯାଏ ଲୋକମାନେ କଦଳୀ ପତ୍ରରେ ଖାଇଲେ ଶାନ୍ତି ଅନୁଭବ କରନ୍ତି ଏବଂ କଦଳୀ ଦେଶ ବିଦେଶରେ ତା'ର ଆଦୃତ ଥାଏ ବାରିପଦାରେ ସିଙ୍ଗାପୁରୀ କଦଳୀକି ବେଶୀ ପସନ୍ଦ କରନ୍ତି ସିଙ୍ଗାପୁରୀ କଦଳୀଟା ବହୁତ ମିଠା ଲାଗେ ଏବଂ ତା'ର ଚୋପା ମୋଟା ହେଲେ ମଧ୍ୟ ବହୁତ ସୁଆଦିଆ ଆଉ କଦଳୀ ଗଛର ଭଣ୍ଡାକୁ ମଧ୍ୟ ଲୋକେ ରୋଷେଇ କରି ଖାଆନ୍ତି କଦଳୀ ମଧ୍ୟ ଦେହ ପାଇଁ ହିତକାରୀ ଅଟେ କଦଳୀ ରୋଗୀଙ୍କର ଖାଦ୍ୟ ହିସାବରେ ବି ଭଲ ଡକ୍ଟରମାନେ କଦଳୀ ଖାଇବା ପାଇଁ ରୋଗୀମାନଙ୍କୁ ପରାମର୍ଶ ଦିଅନ୍ତି କଦଳୀ ହେଉଛି ସୁନ୍ଦର ଖାଦ୍ୟ ପରିବା ହିସାବରେ ମଧ୍ୟ ଯାଏ